ବିବାହ ଗୋଟେ ବଡ଼ ଉତ୍ସବ ଯାହାକି ପରିବାର ଦେଖିକରି ବିବାହ କରିଥାନ୍ତି ସେଥିରେ ବହୁତ ବନ୍ଧୁବାନ୍ଧବ ଆସିଥାନ୍ତି ମାମୁଁ ଘରୁ ମଉସା ମାଉସୀ ଘରୁ ସମସ୍ତେ ଆସିଥାନ୍ତି ଆଉ ସାହି ପଡ଼ିଶା ବି ସାମିଲ୍ ହୁଅନ୍ତି ସେଥିରେ ଆଉ ସେଥିରେ ବହୁତ ରସମ୍ ହୁଏ ମେହେନ୍ଦି ହେଉ ହଳଦୀ ହେଉ ମଙ୍ଗୁଳା ହେଉ ସବୁ ହୁଏ ସେଥିରେ ଭୋଜି ଭାତ ବି ହୁଏ ବହୁତ ତା ଦେହରେ ଖାଦ୍ୟ ପ୍ରକାର ବହୁତ ବ୍ୟଞ୍ଜନ ହୁଏ ଭାତ ଡାଲି ସାଧା ଆଇଁଷ ସବୁ ହୁଏ ସେଥିରେ ଆଉ ସେଥିରେ ସମସ୍ତେ ଆସନ୍ତି ସାଙ୍ଗମାନେ ବି ଆସନ୍ତି ମଜା ମସ୍ତି କରନ୍ତି ଆଉ ଗୀତ ନାଚ ହୁଏ ଇରା ମହାନ୍ତିଙ୍କ କିଛି ଗୀତ ସେଠି ଲାଗେ ସବୁ ମଜା କରନ୍ତି ନାଚ ଗୀତା ହୁଏ